ହ୍ୟାଲୋ ହଁ କୁହନ୍ତୁ

ହଁ

ଯେତେବେଳେ ଆମ ଏରିୟାକୁ ଆସିଛନ୍ତି କିଛି ଆପଣଙ୍କ ଅସୁବିଧା ହେବନି କିଛି ଆପଣଙ୍କୁ ଅସୁବିଧା ହବନି ଏଠି ଉପମା ଡାଲମା ପୁରୀ ଫେମସ୍ ଜିନିଷ ଏଠି ଉପମା ଡାଲମା ପୁରୀ ପୁରା ଫେମସ୍ ଜିନିଷ ଆପଣଙ୍କୁ ରହିବା ପାଇଁ ଏଠି କୌଣସି ପ୍ରକାର କିଛି ଅସୁବିଧା ହେବନି ସବୁ ଜିନିଷ ସବୁ ଜାଗାରେ ଯେମିତି ଫେମସ୍ ଅଛି ସାଲେପୁର ସାଲେପୁର ରସଗୋଲା କେନ୍ଦ୍ରାପଡ଼ା ରସାବଳୀ ବାଲେଶ୍ଵର ଆମର ମୁଢ଼ି ଏଠି ବି ସେଇ ପ୍ରକାର ପୁରୀ ଉପମା ଡାଲମା ଆମର ଫେମସ୍ କୌଣସି ପ୍ରକାର ରହିବା ଏଠି ଅସୁବିଧା କିଛି ହେବନି ଆଉ ଯଦି କିଛି ଅସୁବିଧା ହୁଏ ମୋତେ ଫୋନ କରିକି ଜଣାଇବେ ମୋ ଫୋନ ନମ୍ବରଟା କେଉଁଠୁ ପାଇଲେ ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଭଲ ହେଲା ଆଉ ଭଲ ହେଲା ଦେଇଥିଲି ନମ୍ବରଟା ଦେଇଥିଲି ଫୋନ କଲେ ଭଲ କଥା କିଛି ଖରାପ ନୁହେଁ ମୁଁ କିଛି ହେବନି ଏ ଏରିୟାରେ ସେ ସେ ଦାୟିତ୍ଵ ମୁଁ ପୁରା ନେବି କୌଣସି କୌଣସି ଜିନିଷର କିଛି ବି ଅସୁବିଧା ଏଠି ହେବନି ଖାଇବା ପିଇବା ଭଲ ମନ୍ଦ କିଛି ବି ଅସୁବିଧା କିଛି ହେବନି ଏଠି ହଁ ଆମ ବ୍ରହ୍ମପୁର ଏରିୟାରେ ମାନେ କୌଣସି ପ୍ରକାର ଅସୁବିଧା କିଛି ହେବନି ହୁଁ ସବୁ ଜାଗାରେ ଯେମିତି ଗୋଟେ ଗୋଟେ ଜିନିଷ ଫେମସ୍ ଥାଏ ଏଠି ବି ସେମିତି ପୁରୀ ଉପମା ଡାଲମା ସବୁଠାରୁ ଫେମସ୍ ଜିନିଷ ଏଠି

ହଁ ଆଉ କ'ଣ କହିବେ ନା ନା କିଛି କହିବା ଦରକାର ନାହିଁ କିଛି କାହାକୁ କହିବା ଦରକାର ନାହିଁ ଆପଣ ମୋତେ ଜଣାଇ ଦେଲେ ତେଣୁ କରି ଆପଣ ପୁରା ସୁରକ୍ଷିତରେ ରହିବେ କୌଣସି ଅସୁବିଧା କିଛି ଯେମିତି ହେବନି ପୁରା ସୁରକ୍ଷିତରେ ରହିବେ ସେ ଦାୟିତ୍ଵ ଆମର ଆପଣ ପୁରା ସୁରକ୍ଷିତରେ ରହିବେ ସେ ଦାୟିତ୍ଵ ଆମର ଯେତେବେଳେ ଆସିଛନ୍ତି ହଁ ଘର କେଉଁଠି ରହୁଛ ରଣପୁର ଗୁଣୁପୁର ହଉ ହଉ ହଉ ହଉ ଠିକ୍ ଅଛି ମୁଁ ନମ୍ବର ରଖିଲି ମୋ ନମ୍ବର ବି ରଖ ବୁଝିହେଲା ଯଦି କୌଣସି କୌଣସି କୌଣସି ବାବଦରେ କୌଣସି ପ୍ରକାର କିଛି ଅସୁବିଧା ହୁଏ ତା'ହେଲେ ମୋତେ ଜଣାଇବେ କିନ୍ତୁ କୌଣସି ବାବଦରେ କୌଣସି କଥାରେ କୌଣସି କଥାରେ କିଛି ଅସୁବିଧା ବି ହେବନି ଏଇଟା ମୋର ବିଶ୍ଵାସ ତେଣୁ ଲୋକ ଆସନ୍ତି ଆମେ କାହାରି କିଛି ଅସୁବିଧା ରଖୁନା ଆମେ ହଁ ଆମେ ଚାହୁଁ ସବୁବେଳେ ଆମ ଏରିୟାକୁ ଯେ ଲୋକ ଆସନ୍ତୁ ସେ ସମସ୍ତେ ସୁରକ୍ଷିତ ଭାବରେ ଯାଆନ୍ତୁ ଭଲରେ ଯାଆନ୍ତୁ ହଁ କେହି ଯେମିତି ଅସୁବିଧାରେ ନ ଯାଆନ୍ତୁ